ମୂର୍ତ୍ତିର ଭବିଷ୍ୟତକୁ ମୁଁ ବିକଶିତ କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେବି କାରଣ ମୂର୍ତ୍ତିର ଭବିଷ୍ୟତ ଆଗାମୀ ଦିନରେ ବହୁତ ଅଧିକ କାରଣ ଏବେ ଆମେ ଦେଖୁଥିବା କି ଆମର ନିଜ କୌଣସି ଗ୍ରାମରେ ହେଉ ସହରରେ ହେଉ ପ୍ରତ୍ୟେକ କ୍ଷେତ୍ରରେ ବର୍ତ୍ତମାନ ଗଣେଶ ପୂଜା ସରସ୍ଵତୀ ପୂଜା ଦଶହରା ଟାଇମ୍ରେ ମା'ଙ୍କର ଦୁର୍ଗାପୂଜା କାଳିପୂଜା ବର୍ଷକର ଓଡ଼ିଶାରେ ବାରମାସ ତେର ପର୍ବ ଯେମିତି ଆମେ କହୁଛେ ସେହିଭଳିଆ ବହୁତ ଗୁଡ଼ିଏ ପୂର୍ବ ମାନେ ପୂଜା ପର୍ବଣ ଆମର ଚାଲି ରହିଛି ଏବଂ ଏହା ପାଇଁ ମୂର୍ତ୍ତି କାରିଗର ଆମେ ବହୁତ ଦୂର ଦୂର ଜାଗାରୁ ଆମେ ମୂର୍ତ୍ତି କାରିଗର ଆମେ ଏଠୁ ଡାକିକି କରାଉଛେ ତ ଯଦି ଆମେ ଆମ ଗାଁରୁ ଆମ ସହରରୁ ଯଦି ଆମର କାରିଗର ମୂର୍ତ୍ତି କାରିଗର ଏହିଠୁ ଆମର ବାହାରୁଥିବେ ତ ଆମେ ଏତେ ଦୂର ଦୂରାନ୍ତରୁ କାରିଗରଙ୍କୁ ମଗାଇକି ଅଧିକ ଖର୍ଚ୍ଚାନ୍ତର ଆମେ ପଡ଼ିବାନି ସେଥିପାଇଁ ମୋ ମତରେ ଆମର ମୂର୍ତ୍ତି ମୂର୍ତ୍ତିର ଯେଉଁ କଳା ରହୁଛି ଏବେ ତ ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ସହରରେ ଏବଂ ତା'ର ସ୍କୁଲ ରହୁଛି ଯେଉଁଠି କି ଶିକ୍ଷା ଦିଆଯାଉଛି ମୂର୍ତ୍ତି ଗଢ଼ିବାର ଶିକ୍ଷା ଦିଆଯାଉଛି କେମିତି ଚିତ୍ର କରିବ କେମିତି ରଙ୍ଗ କରିବ ସେସବୁ ତ ବହୁତ ଗୁଡ଼ିଏ ଶିକ୍ଷା ବର୍ତ୍ତମାନ ଦିଆଗଲାଣି ତ ଆମ ବି ଆମ ପିଲାମାନଙ୍କୁ ଆମେ ଆମ ପାଠପଢ଼ା ମଧ୍ୟରୁ ଏଥିରେ ବି ଘଣ୍ଟେ ଦୁଇଘଣ୍ଟା ସମୟ ଦେଇକି ତାଙ୍କୁ ଆମେ ଏହାର ବି ସିବିରଣ କରାଇ ତାଙ୍କୁ ଶିକ୍ଷା ଦେଲେ ଏହା ବହୁତ ଭଲ ହେବ କାରଣ ଆଗ ଆଗ କାଳରେ ତ ବହୁତ କେବଳ କା ମୂର୍ତ୍ତି କରାଯାଉଥିଲା ମାଟିରେ ମୂର୍ତ୍ତି କରାଯାଉଥିଲା ଏବେ ତ ଏହା ବହୁତ ଆଗକୁ ବିକଶିତ ହେଲାଣି ଯେମିତି କି ଆମର ପଥରର ମୂର୍ତ୍ତି ହେଉ ମାର୍ବଲର ମୂର୍ତ୍ତି ହେଉ ପଥର ଖୋଦାଇ କରିକି ତାକୁ ମୂର୍ତ୍ତି ତିଆରି କରିବା ଆମର ଯେମିତିକି ସିମେଣ୍ଟରେ ମୂର୍ତ୍ତି କରିବା ଏସବୁ ଜିନିଷ ଏବେ ବହୁତ ଗୁଡ଼ିଏ ବିକଶିତ ହେଲାଣି ତ ଏହିସବୁ ଦିଗରେ ଆମେ ଆମର ଗାଁର ଲୋକ ଆମର ପିଲାମାନଙ୍କୁ ଆମେ ଏଥିରେ ଶିକ୍ଷା ଦେଇକି ତାଙ୍କୁ ଆମେ ବିକଶିତ କରିବା କି ଯେମିତି ଭବିଷ୍ୟତରେ ସେ ମୂର୍ତ୍ତି ଭଲ ଭାବରେ କରିପାରିବେ